ସହରାଞ୍ଚଳ ଆଉ ଗ୍ରାମଞ୍ଚଳରେ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ କରାଯାଏ ତା' ଭିତରେ ବହୁତ ପାର୍ଥକ୍ୟ ରହିଛି ତ ଆମର ଯଦି ପୂଜା ଅର୍ଚ୍ଚନା ଦେଖାଯାଏ ଯେଉଁ ଦେବାଦେବୀଙ୍କ ପୂଜା ଅର୍ଚ୍ଚନା ଦେଖାଯାଏ ଆମର ଯେଉଁ ପର୍ବପର୍ବାଣି ବି ଦେଖାଯାଉ ତ ସେଇ ପର୍ବପର୍ବାଣି ଆମର ଗ୍ରାମାଞ୍ଚଳମାନଙ୍କରେ ଯେଉଁପ୍ରକାର କରନ୍ତି ସହରାଞ୍ଚଳରେ ସେଇ ପ୍ରକାର ହୁଏନି ତେଣୁ ସାଧାରଣତଃ ସହରାଞ୍ଚଳରେ ଟିକିଏ ରହିଛି ପାଶ୍ଚାତ୍ୟ ସଂସ୍କୃତି ଯେଉଁଟା ଗ୍ରାମାଞ୍ଚଳରେ ସେ ପାଶ୍ଚାତ୍ୟ ସଂସ୍କୃତି ନାହିଁ ଗ୍ରାମାଞ୍ଚଳର ଲୋକମାନେ ଯେଉଁଟିକ ମାନେ ପୂଜା କରନ୍ତି ତାକୁ ବିଧିବିଧାନର ସହିତ କରିଥାନ୍ତି କିନ୍ତୁ ସହରାଞ୍ଚଳର ଲୋକମାନେ ସେ ପୂଜା ପାର୍ବଣକୁ ବିଧିବିଧାନ ମୁତାବକ କରିନଥାନ୍ତି ବିଧିବିଧାନ କ'ଣ ସେ ସହରାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚିପାରିନାହିଁ ବା ସହରାଞ୍ଚଳ ଲୋକ ପହଞ୍ଚି ଥିଲେ ମଧ୍ୟ ତାକୁ ଭୃକ୍ଷେପ କରନ୍ତି ନାହିଁ ଆମର ଗୋଟେ ସାଧାରଣ ପର୍ବ ଯଦି ଦେଖିବା ରଜ ପର୍ବ ହେଉ ବା କୁମାର ପୂର୍ଣ୍ଣମୀ ହେଉ ବା ଦଶହରା ହେଉ ଏସବୁ ପର୍ବପର୍ବାଣି ଆମେ ଗ୍ରାମାଞ୍ଚଳରେ ଦେଖୁ ଯେଭଳି ସେମାନେ ନିରାଡ଼ମ୍ବର ସହିତ ତାକୁ ପାଳନ କରନ୍ତି ସହରାଞ୍ଚଳର ଲୋକ ସେଭଳି ପାଳନ କରିନଥାନ୍ତି ରଜରେ ଅଛି ଝିଅ ବୋହୂମାନେ ଘରୁ ଗୋଟିଏ ଘରେ ସିଏ ମାନେ ରହିବେ ଗୋଟେ ହେଁସ ପଡ଼ିବ ସେଥିରେ ସେମାନେ ଖାଲିପାଦରେ ଚାଲିବେନି ଗୁଆ ଖୋଳପା ତ ଆଗରୁ ପିନ୍ଧୁଥିଲେ ଏବେ ସେମାନେ ଚପଲ ପିନ୍ଧୁଛନ୍ତି କିନ୍ତୁ ବିନା ଚପଲରେ ସେ କେବେ ହେଲେ ଯିବା ଆସିବା କରିବେନି କିନ୍ତୁ ସହରାଞ୍ଚଳର ଝିଅ ବୋହୂମାନେ ଖାଲି ପଦରେ ମଧ୍ୟ ଚାଲୁଛନ୍ତି ଆଉ ଗୋଟେ ହେଉଛି କୁମାର ପୂର୍ଣ୍ଣମୀ କୁମାର ପୂର୍ଣ୍ଣମୀରେ ଗ୍ରାମାଞ୍ଚଳରେ ଲୋକମାନେ ଯେଉଁ ଝିଅ ବୋହୂମାନେ ରହିଲେ ସେମାନେ କ'ଣ କରନ୍ତି ନା ଆମର ଜହ୍ନି ଓଷା କରନ୍ତି ଆମର ରାତିରେ ସେମାନେ କୁମାର ପୂର୍ଣ୍ଣମୀ ଗୀତ ବୋଲନ୍ତି ଆମର ଚଉରାମୂଳେ ପୂଜା କରନ୍ତି କିନ୍ତୁ ବର୍ତ୍ତମାନ ଆମେ ସହରାଞ୍ଚଳ କଥା ଯଦି ଦେଖିବା ତା'ହେଲେ ସେଇଠି ଟିକିଏ ପାର୍ଥକ୍ୟ ଦେଖାଯାଏ ଯେ ଏଠିକାର ଝିଅ ବୋହୂମାନେ ସେଭଳି ପୂଜା ଅର୍ଚ୍ଚନା କରନ୍ତି ନାହିଁ ଦଶହରା ଯଦି ଦେଖିବା ଦଶହରା ମଧ୍ୟ ଆମର ଏପଟରେ ଖାଲି ମେଲୋଡ଼ି ପ୍ରୋଗ୍ରାମ୍ କରିକରି ବା ମେଲୋଡ଼ି କାର୍ଯ୍ୟକ୍ରମ କରୁଛେ ତେଣୁକରି ସେଇଠି କିନ୍ତୁ ଆମର ଯେଉଁ ପୂଜା ଅର୍ଚ୍ଚନାଟିଏ କରାଯାଏ ଆମ ଗ୍ରାମ ଦେବତୀଙ୍କ ପାଖରେ ପୂଜା ଅର୍ଚ୍ଚନା କରାଯାଏ ଆମ ଘରେ ମଧ୍ୟ ଆମର ପୂଜା ଅର୍ଚ୍ଚନା କରାଯାଏ ବ୍ରାହ୍ମଣ ଆସିକରି ତା'ର ସାତ ପାଞ୍ଚଦିନଜାକ ସେ ପୂଜା ଅର୍ଚ୍ଚନା କରେ ଏବଂ ବୈଦିକ ରୀତିନୀତିରେ ସେ ପୂଜା ଅର୍ଚ୍ଚନା କରାଯାଏ ତ ସେ ଜିନିଷଗୁଡ଼ିକ ଆମେ ସହରାଞ୍ଚଳରେ ପାଉନେ